ଆମ ଗାଁରେ ତ ଚାଷୀ ଲୋକ ବେଶି ଅଛନ୍ତି ଚାଷ କରିବା ସଙ୍ଗେ ସଙ୍ଗେ ସେମାନେ ଦେଶୀ ଗାଈ କିଏ ଜର୍ସି ଗାଈ ଏମିତି ସମସ୍ତେ ରଖିଛନ୍ତି ଯିଏ ଯେଉଁଟା ପାରିଲା କିଏ ଏଇ ଛେଳି ରଖିଛି କିଏ ମେଣ୍ଢା ରଖିଛି କିଏ କୁକୁଡ଼ା ଏମିତି ସବୁ ହଁ ଗା ଗାଈ ଆମର ତିନିଟା ଅଛନ୍ତି ଆଉ ସେମାନେ କ୍ଷୀର ପାଞ୍ଚ ଲିଟର ଖଣ୍ଡେ ଦିଅନ୍ତି ଆଉ ସେଇ କ୍ଷୀରକୁ ନେଇ ମୁଁ ବଜାରରେ ବିକ୍ରି କରେ ଦେଇକି ବଜାରରୁ ବିକ୍ରି କରି ଯାହା ପଇସା ପତ୍ର ପାଇ ସେଇଠୁ ଆହୁରି ଦାନା ଫାନା ଏସବୁ କିଣିଆଣେ ବଜାରରୁ ଆଉ ଗାଈମାନଙ୍କର ଯତ୍ନ ନିଏ କୁଣ୍ଡା ତୋରାଣୀ ଏଇସବୁ ଦେଇ ତାଙ୍କର ଯତ୍ନ ନିଏ ଆଉ ବିଲରୁ ଘାସ କାଟି ଆଣି କୁଟା ଫୁଟା ଏସବୁ ଆଣିକି ଦିଏ ଭଲ କ୍ଷୀର ସେମାନେ ଦିଅନ୍ତି ଛେଳି ବି ରଖିଛି ଆଠ ଦଶଟା ଖାସୀ ଅଛନ୍ତି ଆଉ ସେମାନଙ୍କୁ ଏମିତି କାଟିକି ନହେଲେ ବିକ୍ରି କରିଦିଆଯାଏ ଭଲ ଖାସିରେ ଭଲ ପଇସା ମିଳେ ଆଉ ମାଂସ ତା'ର ଆଠଶହ ଟଙ୍କା କେଜି ଖାସି ମାଂସ ସମସ୍ତଙ୍କ ତ ଆଗ୍ରହ ଆଉ ଦେଶୀ କୁକୁଡ଼ା ବି ରଖିଛି ଆଉ ଦେଶୀ କୁକୁଡ଼ା ଅଛନ୍ତି କୋଡ଼ିଏ ପଚିଶଟା ଆଉ ତାଙ୍କର ଅଣ୍ଡା ବି ବିକ୍ରି କରେ ଆଉ ମାଂସ ବି ବିକ୍ରି କରେ ହଁ ତାଙ୍କର ଗୁଟା କୁକୁଡ଼ାଟା କେଜି ଚାରିଶହ ଟଙ୍କାରେ ବିକ୍ରି ବି କରେ ଆମ ଗାଁରେ ତ ସମସ୍ତେ ସେମିତି ବ୍ୟବସାୟ କରନ୍ତି ଆଉ ଯିଏ ଯାହା ପାରିଲା ସେମିତି ବ୍ୟବସାୟ କରନ୍ତି ଗାଈ ଛେଳି ସମସ୍ତେ ରଖିଛନ୍ତି ହଁ କିଏ ଦୋକାନ କରିଛି କିଏ ଯାହା ଯେମିତି ଇଏ ବ୍ୟବସାୟ କରି ଚଳୁଛନ୍ତି ଆଉ